ସାଧାରଣତଃ ଭାରତବର୍ଷରେ ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀ ଲୋକ ବସବାସ କରନ୍ତି ଏଇ ହିନ୍ଦୁ ଧର୍ମରେ ଆମର ମୁଖ୍ୟ ଚାରୋଟି ଧାମ ଅଛି ସେଥିମଧ୍ୟରୁ ଜଗନ୍ନାଥ ଧାମ ପୁରୀ ହେଉଛି ଶ୍ରେଷ୍ଠ ମହାପ୍ରଭୁ ଜଗନ୍ନାଥଙ୍କର ବିଭିନ୍ନ ପର୍ବପର୍ବାଣି ପାଳିତ ହୁଏ କଥାରେ ଅଛି ବାର ମାସରେ ତେରପର୍ବ ବାରଟା ମାସରେ ତେରେଟା ପର୍ବ ପାଳନ କରାଯାଏ ମହାପ୍ରଭୁ ଜଗନ୍ନାଥଙ୍କର ସେଥି ମଧ୍ୟରୁ ମୁଖ୍ୟ କେତୋଟି ପର୍ବ ବିଷୟରେ ମୁଁ ଆପଣଙ୍କୁ କହୁଛି ପ୍ରଥମେ ହେଉଛି ଦେବସ୍ନାନ ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଜଗନ୍ନାଥ ଶହେ ଆଠ କଳସ ପାଣିରେ ସ୍ନାନ କରନ୍ତି ସେଟା ହେଉଛି ମୁଖ୍ୟ ଆକର୍ଷଣର ବିଷୟ ଦ୍ୱିତୀୟରେ ହେଉଛି ରଥଯାତ୍ରା ଏମିତି ଗୋଟିଏ ଯାତ୍ରା ସେ ଯାତ୍ରାକୁ ରଥଯାତ୍ରା ବା ଘୋଷଯାତ୍ରାକୁ ଦେଖିବାକୁ ପୃଥିବୀର ବିଭିନ୍ନ କୋଣ ଅଣକୋଣରୁ ଲକ୍ଷାଧିକ ଲୋକ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସନ୍ତି ସିଏ ଏମିତି ଏକ ଠାକୁର ଯିଏ ବଡ଼ ଦେଉଳରୁ ବାହାରି ରଥରେ ବିଜେ କରି ଜନ ସମୁଦ୍ରକୁ ଦର୍ଶନ ଦିଅନ୍ତି ଏଭଳି ଏକ ଯାତ୍ରା ଯାହାକି ପୃଥିବୀରେ ବିରଳ ଏଇ ଯାତ୍ରାକୁ ଦେଖିବା ପାଇଁ ବା ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଭାରତବର୍ଷର ନୁହେଁ ସାରା ପୃଥିବୀର ସବୁ ବର୍ଗର ଲୋକ ଦେଖିବାକୁ ଆସନ୍ତି ଏମତି ବହୁତ ପର୍ବପର୍ବାଣି ତାଙ୍କର ଅଛି ସେଥିମଧ୍ୟରୁ ରଥଯାତ୍ରା ହେଉଛି ମୁଖ୍ୟ